ବିବାହରେ କନ୍ୟାମାନଙ୍କୁ କ'ଣ ଉପହାର ଦିଅନ୍ତି ଯୌତୁକ ଦିଆଯାଉଛି କି ନା ଯୌତୁକ ଆଜିକାଲିକା ଦିଆଯାଉ ନାହିଁ ବିବାହରେ କନ୍ୟାମାନଙ୍କୁ ଯାହା ଉପହାର ଦିଆଯାଉଛି ତାହା ଯୌତୁକ ବୋଲି ଆମେ କିଛି କହିପାରିବା ନାହିଁ ଯେହେତୁ ଯୌତୁକ ଗୋଟିଏ ସାମାଜିକ ବ୍ୟାଧି ଭାବରେ ବା ସାମାଜିକ ରୋଗ ଭାବରେ ପରିଚିତ ଏବଂ ବିବେଚିତ ହୋଇଛି